ଆମ ଅଞ୍ଚଳରେ ନିକଟରେ ଥିବା ପର୍ଯ୍ୟଟନସ୍ଥଳୀର କିଛି ବିଶେଷତ୍ଵ ହେଉଛି ଆମ ଗାଁରେ ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ସମସ୍ତେ ଅନ୍ୟ ଅନ୍ୟ ଜାଗାରୁ ସମସ୍ତେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି ପୁଣି ସବୁ ଲୋକଙ୍କ ପାଇଁ ପୁଣି ଭଗବାନଙ୍କ ପାଇଁ ଏଠି ଭୋଗ ଫୁଟାଯାଏ ଯେତେ ବି ଦର୍ଶନ କରିବା ପାଇଁ ଆସନ୍ତି ସମସ୍ତଙ୍କୁ ଭୋଗ ଖାଇବା ପାଇଁ ଦିଆଯାଏ ତାହା ଦେଖିବାକୁ ମଧ୍ୟ ସୁନ୍ଦର ତା' ଚାରି ପାଖରେ ଘରଦ୍ଵାର ପୁଣି ଗଛ ଲତା ନଦୀ ଗଛ ଲତା ନଦୀ ସବୁ କିଛି ଅଛି ତାହା ଭାରି ଭଲ ଲାଗେ ଦେଖିବା ପାଇଁ ଯିଏ ବି ସେ ମନ୍ଦିରକୁ ଯାଏ ତାର ମନସ୍କାମନା ପୂର୍ଣ ହୁଏ ସେଥିପାଇଁ ସମସ୍ତେ ଜଗନ୍ନାଥ ମନ୍ଦିରକୁ ଭାରି ଭଲ ପାଆନ୍ତି ସେଥିପାଇଁ ଆମ ଏଠାରେ ଜଗନ୍ନାଥ ମନ୍ଦିର ଫେମସ୍ ଅଛି